ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗେମ୍ ଖେଳିବାକୁ ନେଇକି ଖୁବ୍ ସୁନ୍ଦର ଗୋଟିଏ ପାର୍ଥକ୍ୟ ଅଛି ଗ୍ରାମାଞ୍ଚଳରେ ଆମ ସାହି ପଡ଼ିଶାର ଗଳି ଭିତରେ ଦାଣ୍ଡ ଘରେ କିମ୍ବା କୌଣସି ବାହାର ଗୋଟେ ଛୋଟ ପଡ଼ିଆ କିମ୍ବା ଗଳିରେ ପିଲାମାନେ ନିଜ ପିନ୍ଧିଥିବା ଡ୍ରେସ୍କୁ ନେଇକି ସେଠି ଖେଳିଥାନ୍ତି ସେଇ ଡ୍ରେସ୍ ଗୋଟିକୁ ପିନ୍ଧିକି ସେମାନେ ଖେଳିଥାନ୍ତି ଖେଳଗୁଡ଼ିକ ନାନା ରକମର ଖେଳ ଖେଳି ନିଜର ଏକ ଛୋଟ ନିୟମାବଳୀ ବନେଇ ଖେଳଟିକୁ ଖେଳି ମନ ଆନନ୍ଦରେ ଖୁସି କରି ଘରକୁ ଫେରିଥାନ୍ତି ସବୁ ଲୋକଙ୍କ ମଝିରେ କିନ୍ତୁ ସହରାଞ୍ଚଳରେ ଷ୍ଟେଡ଼ିୟମ୍ ଅଥବା କିଛି ପଡ଼ିଆ ଥାଏ ଯେଉଁଠାରେ କିଛି ସେକ୍ସନ୍ ଥାଏ ଏଟା କବାଡ଼ି ସେକ୍ସନ୍ ଏଟା ବ୍ୟାଡ଼ମିଣ୍ଟନ ସେକ୍ସନ୍ ସବୁ ଭଲିବଲ୍ ସେକ୍ସନ୍ ସବୁ ନେଟ୍ ଦେଇକି ବନେଇଥାନ୍ତି ସେଠାକୁ ଗଲେ କିଛି ଲୋକ ବସି ବସି ଆସନ୍ତି ସେମାନେ ଟ୍ରାକ୍ ସୁଟ୍ ସୁଜ୍ ଆଦି ପିନ୍ଧିକରି ଆସିଥାନ୍ତି ସହରାଞ୍ଚଳରେ ନାନା ରକମର କମ୍ପିଡ଼ିସନ୍ର ଆୟୋଜନ କରାଯାଇଥାଏ କିନ୍ତୁ ଗ୍ରାମାଞ୍ଚଳରେ ସେପରି କିଛି ବ୍ୟବସ୍ଥା ଖୁବ କମ୍ ହିଁ ହୋଇଥାଏ ଅଉ ବିଦ୍ୟାଳୟ ମାନଙ୍କର ହୋଇଥାଏ କିନ୍ତୁ ଗ୍ରାମାଞ୍ଚଳରେ ଖେଳିବାର ସେଇ ସୁନ୍ଦର ମନୋରମ ଜିନିଷ କେବେ କେବେ'ହିଁ ହୋଇଥାଏ ଏବଂ ଖୁବ୍ ସୁନ୍ଦର ଲାଗେ କିନ୍ତୁ ସହରାଞ୍ଚଳରେ ତା'ର ଏତେ ମଜା ଲାଗେନାହିଁ